ଆମ ରାଜ୍ୟର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଆମ ଓଡ଼ିଶା ରାଜ୍ୟର ଆହୁରି ଅନେକ ଗୁଡ଼ିଏ ଉପଭାଷା ରହିଛି ସେହି ଭାଷାଗୁଡ଼ିକ ମଧ୍ୟ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳ ବା ପ୍ରାନ୍ତରେ ସେଟା କଥାବାର୍ତ୍ତା ଲୋକେ ହୋଇଥାନ୍ତି ଏବଂ ଓଡ଼ିଆ ଭାଷାଟା ପ୍ରାୟ ଓଡ଼ିଶାର ସମସ୍ତ ଲୋକମାନେ ବୁଝିପାରିଥାନ୍ତି ଓଡ଼ିଆ ଭାଷା ବିଶେଷକରି ଆମ ସହରାଞ୍ଚଳ ଗ୍ରାମାଞ୍ଚଳ ଇତ୍ୟାଦି ସବୁ ସ୍ଥାନରେ ସମସ୍ତେ କହିପାରନ୍ତି ବା ବୁଝିପାରନ୍ତି କିନ୍ତୁ ତା ଛଡ଼ା ତା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା ଆମର କେତେକ ଆଞ୍ଚଳିକ ଭାଷାକୁ ମଧ୍ୟ ପ୍ରଭାବିତ କରିଥାଏ ବା ତାର ବିକାଶକୁ ଯେମିତି ଆମର ସମ୍ବଲପୁରୀ ଭାଷା ବା କୋଶଳି ଭାଷା ତାପରେ ସାନ୍ତାଳୀ ଭାଷା ହୋ ଭାଷା ଏଇ ଇତ୍ୟାଦି ଭାଷା ଗୁଡ଼ିକ ତାହା ଲୋପ କରି ଦେଇଥାଏ ଯେମିତି ସମସ୍ତେ ଓଡ଼ିଆ ଭାଷା ବ୍ୟବହାର କରିବା ଦ୍ୱାରା ବହୁତ ଗୁଡ଼ିଏ ଆଞ୍ଚଳିକ ଭାଷା ଆଜିକାଲି ଲୋପ ପାଇବାକୁ ବସିଲାଣି ତାର ଅସ୍ତିତ୍ୱ ମଧ୍ୟ ଧୀରେ ଧୀରେ ସରିବାକୁ ଲାଗିଲାଣି ଲୋକମାନେ ଆଉ ସେ ଆଦିବାସୀ ବା ନିଜସ୍ୱ ଭାଷାରେ କଥା ନ ହୋଇ ଓଡ଼ିଆ ଭାଷାରେ ସମସ୍ତେ କଥା ହେବାକୁ ଚାହିଁଲେଣି କାରଣ ସମସ୍ତେ ଆମ ଓଡ଼ିଆ ଭାଷାରେ ପୁସ୍ତକ ବା ଓଡ଼ିଆ ଭାଷାର କଥା ତାହାକୁ ବେଶୀ ଆଗ୍ରହ ହେଉଛନ୍ତି ତେଣୁ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଆଞ୍ଚଳିକ ଭାଷା ଧୀରେ ଧୀରେ ଗୋଟେ ଗୋଟେ ଲୋପ ପାଇବାକୁ ବସିଲାଣି ତେଣୁ ସେଗୁଡ଼ିକର ଆମେ ସଂରକ୍ଷଣ କରିବା ନିହାତି ଦରକାର